ଓଡ଼ିଶା ହେଉଛି ପର୍ଯ୍ୟଟକମାନଙ୍କ ପାଇଁ ଏକ ପରିଦର୍ଶନର ସ୍ଥାନ ଏଠାରେ ବହୁମାତ୍ରାରେ ପରିଦର୍ଶନ କରିବାକୁ ପର୍ଯ୍ୟଟକମାନେ ଆସିଥାନ୍ତି ଏବଂ ଯେତେବେଳେ ପରିଦର୍ଶନ କରିବାକୁ ଆସିଥାନ୍ତି ସେତେବେଳେ ଓଡ଼ିଶାର ଖାଦ୍ୟକୁ ମଧ୍ୟ ଚାଖିବା ଉଚିତ୍ ଯେମିତିକି ପଖାଳ ଭାତ ଗୁଗୁନି ଶାଗ ଏବଂ ଏଠାକାର ବିଭିନ୍ନପ୍ରକାର ସାମୁଦ୍ରିକ ଚିଙ୍ଗୁଡ଼ି ଏହାକୁ ଚାଖି ପର୍ଯ୍ୟଟକମାନେ ନିଜର ଗୋଟେ ଅଭୁଲା ସ୍ମୃତି ଭାବରେ ନିଜ ଦେଶକୁ ଫେରିଯାଇଥାନ୍ତି ଏଠାରେ ସବୁଜ ସାଲାଡ଼୍ ମଧ୍ୟ ମିଳିଥାଏ ଏବଂ ବାଉଁଶରେ ରନ୍ଧା ଖାଦ୍ୟ ମଧ୍ୟ ମିଳିଥାଏ ଏବଂ ମସଲାଯୁକ୍ତ ଖାଦ୍ୟ ମଧ୍ୟ ମିଳିଥାଏ ସାକାହାରୀମାନଙ୍କ ପାଇଁ ମଧ୍ୟ କଲରା ଭଜା ଏବଂ ଶାକାହାରୀ ଶାଗ ଭାଜି ଏଗୁଡ଼ାକ ସବୁ ମିଳିଥାଏ ଏବଂ ଯେଉଁମାନେ ମାଂସାହାରୀ ତାଙ୍କ ପାଇଁ ସାମୁଦ୍ରିକ ଚିଙ୍ଗୁଡ଼ି ଏବଂ ବିଭିନ୍ନପ୍ରକାର ଆଇଟମ୍ଗୁଡ଼ାକ ମଧ୍ୟ ମିଳିଥାଏ ଯେଉଁମାନେ ପର୍ଯ୍ୟଟକମାନେ ଓଡ଼ିଶାରେ ଆସି ଏହି ବହୁତ ଫେମସ୍ ଯେଉଁ ଖାଦ୍ୟଗୁଡ଼ିକ ନ ଚାଖିକି ଫେରିଗଲେ ତାଙ୍କ ପାଇଁ ଗୋଟେ ଅନୁପଯୁକ୍ତ ହୋଇଥାଏ ଏଣୁ ଯେତେବେଳେ ଓଡ଼ିଶାକୁ ଆସୁଛନ୍ତି ଓଡ଼ିଶାର ଖାଦ୍ୟ ତା'ର ପରିଦର୍ଶନ କରିବା ସହିତ ତା'ର ଖାଦ୍ୟ ତା'ର ଚାଲିଚଳନ ମଧ୍ୟ ନିଜକୁ ଆପଣାଇଥାନ୍ତି ଏବଂ ଯେଉଁମାନେ ଏ ଖାଦ୍ୟ ଉପରେ ନିଜର ମନ୍ତବ୍ୟ ରଖିଥାନ୍ତି ବହୁମାତ୍ରାରେ ଏହାର ଖାଦ୍ୟର ସ୍ଵାଦ ମଧ୍ୟ ଅତି ଉତ୍ତମ ହୋଇଥାଏ